ହଁ ଦିଦି ନମସ୍କାର ଆଉ ଦିଦି ଆମର ଗୁଟେ ପେସେଣ୍ଟଟେ ଆନିଥିଲୁ ଗୁଟେ ବ୍ଲଡ଼୍ଟେ ଦରକାର ଅଛି ବୋଲେ ଆପଣଙ୍କ ଈଏରେ ବ୍ଲଡ଼୍ଟେ ମିଳିପାରିବ ଏ ବି ନେଗେଟିଭ୍ ମିଳିପାରିବ କି ନାହିଁ ନହେଲେ ମୁଁ ଭାବୁଥିଲି ମୋର ତ ଏ ବି ପୋଜେଟିଭ୍ କି ମୁଁ ଦେଇକି ତାକୁ ଏକ୍ସଚେଞ୍ଜ କରିକି କିଛି ଇଏ କରିପାରିବି ହଁ ନାଇଁ ଏଇଟା ନାଇଁ ସେଇଟା ତୁମେ ବି କହୁଥିଲି ଯଦି ବ୍ଲଡ଼୍ ବ୍ଲଡ଼୍ ମାନେ ଇଏ ନାହିଁ ନ ଯଦି ଆଭେଲେବଲ୍ ନାଇଁନ ତା'ହେଲେ ମୁଁ ତାକୁ ଭାବୁଥିଲି ଏ ବି ପଜେଟିଭ୍ଟେ ଦେଇକି ମୁଁ ତାକୁ ନେଗେଟିଭ୍ରେ ଚେଞ୍ଜ କରିଦେବି କି ନହେଲେ ତୁମ ମେଡ଼ିକାଲରେ ଯେ ସୁବିଧା ଅଛି ମାନେ ପଇସା ପତ୍ର ଡୋନେଟ୍ କରିକି କି ସୁବିଧା ଅଛି କି କେଉଁଠି ତୁମେ ଆମେ ପଇସା ପତ୍ର ଡୋନେଟ୍ କଲେ କେଉଁଠୁ ତୁମେ ବାହାରୁ ଏବି ନେଗେଟିଭ୍ ଗୁଟେ ବ୍ଲଡ଼୍ ଗୁଟେ ଆରେଞ୍ଜ କରିକି ଦେଇପାରିବ କି କ'ଣ ଏମିତି କିଛି ସୁବିଧା ଅଛି କି

ହଁ ନାଇଁ ଆମେ ଧରିକି ଆସିଛୁ ଆମେ କିଛି ଜାଣିନୁ ଏଠି ସେଥିରେ ମୁଇଁ ଯେ କିଛି ସୁବିଧା ହେଇପାରିବ କି ନାଇଁ ନହେଲେ ପୁଣି ମୁଁ ବାହାରୁ ଚେଷ୍ଟା କରିବି ନା ସେଥିପାଇଁ ମୁଁ କହୁଛି ହଁ ଅପରେସନ୍ ହେବ ସେଥିଲାଗି ତ ହଁ ଅପରେସନ୍ ହବ ଗୁଟେ ବ୍ଲଡ଼୍ ଦରକାର ପଡ଼ିବ ଚାର ପାଞ୍ଚଟା ଦରକାର ପଡ଼ିବ ସେଥିପାଇଁ ଏବେ ଏବେ ଏମର୍ଜେନ୍ସି ପାଇଁ ଗୋଟେ ଦରକାର ମାନେ ସେଥିପାଇଁ ସେଥିପାଇଁ ଟିକେ ମୁଁ କହୁଥିଲି ଏବେ ଏମର୍ଜେନ୍ସି ପାଇଁ ଯେଉଁ ଗୋଟେ ଦରକାର ସେଇ ଗୋଟେ ବ୍ଲଡ଼୍ଟା ଆମ ଯେଉଁ ବ୍ଲଡ଼୍ ବ୍ୟାଙ୍କରୁ ସେ ହେଇପାରିବ କି ମୁଁ ଆରୁ ବାହାରୁ ଆରେଞ୍ଜ କରିବି ନା ମୁଁ ମୁଁ ଏ ବି ପୋଜେଟିଭ୍ ଦେଇକି ଏ ବି ନେଗେଟିଭ୍ ଏକ୍ସଚେଞ୍ଜ କରିକି ନେଇପାରିବି ସେଇଟା ମୁଁ ପଚାରୁଥିଲି ସେଇଥିଲାଗି ଲୋକ ଲୋକ ଗୋଟେ ଖୋଜିକିନି ଆଣିଲେ ଏକ୍ସଚେଞ୍ଜ କରିଦେଲେ ହବ ନାଇଁ କି

ସେ ଏ ବି ଏ ବି ନେଗେଟିଭ୍ ଦରକାର ଆଚ୍ଛା ଠିକ୍ ଅଛି ବୋଲେ ଆମେ ଏ ବି ନେଗେଟିଭ୍ ଯେଉଁ ଗୁଟେ ହେଲା ଧରିକିରି ଆସିଲେ ବି ଚେଞ୍ଜ କରିଦେଲେ ହେବ ନାଇଁ କା ମାନେ ଆମ ଇଏ କେତେରୁ ନେଉଛନ୍ତି କେତେ ମାନେ କେତେ ପରସେଣ୍ଟ ଥିବା ଦରକାର ମାନେ କେତେ କେ ଜି ୱେଟ୍ ଦରକାର ମାନେ ପଚାଶରୁ ଦରକାର କି ଷାଠିଏରୁ ୱେଟ୍ ଦରକାର ଆଚ୍ଛା ହଉ ଠିକ୍ ଅଛି ମୁଁ ମୁଁ ଦେଖୁଛି ଗୁଟେ କାହା ଠୁ ଗୁଟେ ଆରେଞ୍ଜ କରୁଛି ଯଦି ହେବ ବୋଲେ ଏକ୍ସଚେଞ୍ଜ କରିଦେବି ନେଇଯିବି ପଳାଇବି